ମୁଁ ଏଇ ନୃତ୍ୟ ପ୍ରତିତ କେବେ ଭାଗ ନେଇନି କିନ୍ତୁ ଏଇ ନୃତ୍ୟୁରେ ଲୋକମାନଙ୍କର ସମାବେଶ ଦେଖିଛି ସ୍କୁଲ୍ରେ ଦେଖିଛି ତ ସ୍କୁଲ୍ରେ ନୃତ୍ୟର ଆୟୋଜନ କରାହୋଇଥିଲା ତ ସେଠି ସମସ୍ତେ ଆମର ସାଙ୍ଗସାଥିମାନେ ନୃତ୍ୟ ଭାଗ ନ ହେଲେ ଭାଗ ନେଇକି ନୃତ୍ୟ କଲେ ଆଉ ନୃତ୍ୟରେ ସାଂସ୍କୃତିକ ନୃତ୍ୟ ଟାଇପ୍ର ହୁଏ ଯୋଉଟାକି ଝିଅମାନେ କରନ୍ତି ଆମର ସାଂସ୍କୃତିକ ପରମ୍ପରାରେ ଚାଲିଆସିଛିି ସେଇ ନୃତ୍ୟରେ ସମସ୍ତେ ନୃତ୍ୟ କରନ୍ତି ତାପରେ ସେମାନଙ୍କ ଭିତରୁ ସବୁଠୁ ଭଲ ଯିଏ ନୃତ୍ୟ କରନ୍ତି ତାଙ୍କୁ ଫାର୍ଷ୍ଟ ପ୍ରାଇଜ୍ ଦିଆଯାଏ ତାପରେ ଦ୍ଵିତୀୟ ସ୍ଥାନ ହେଲେ ସେକେଣ୍ଡ ପ୍ରାଇଜ୍ ଦିଆଯାଏ ଆଉ ସ୍କୁଲ୍ ଛାଡ଼ିଦେଲେ କିଛି ପ୍ରୋଗ୍ରାମ୍ ବି ହୁଏ ପ୍ରୋଗ୍ରାମ୍ରେ ବି ସମସ୍ତେ ଯାଇକି ନୃତ୍ୟ କରନ୍ତି ତ ଦେଖିକି ଆନନ୍ଦ ମିଳିଥାଏ ମୋତେ ବି ବହୁତ ଖୁସି ଲାଗିଥିଲା